ଆମର ଆମେ କିଛି ଭାତ ରାନ୍ଧିଥିଲୁ ଆମର କିଛି ଭାତ ବଳିଥିଲା ଆମେ ସାଧା ମସଲା ଭାତ କରିକି ଖାଇଲୁ ସେଥିରେ ଗାଜର ବିଟ୍ ମଟର ଛୁଇଁ ପିଆଜ ବିଭିନ୍ନପ୍ରକାର ମସଲା ପକାଇକି ଆମେ ସାଧା ବିରିୟାନୀ କଲୁ ସେଥି ଆମେ ଖାଇଲୁ ଏଇ ରୋଷେଇଟା ଆମକୁ ମାଆ ଆମକୁ ଶିଖାଇଥିଲେ ଆମେ ଭାତ ବଳିଲେ କିଛି ପକାଇବ ନାହିଁ ତୁମେ ଏଇ ସାଧା ମସଲା ଭାତ କରିକି ଖାଇବ